ହ୍ୟାଲୋ ଜସ୍ମିନ ହୋଟେଲରୁ କହୁଥିଲେ ମୁଁ ସୁଚିତ୍ରା ସାହୁ ଭୁବନରୁ କହୁଥିଲି ଆଜି ଖାଦ୍ୟ କହିଥିଲି ଭାତ ତରକାରୀ ଡାଲି ଖଟା ଛତୁ ପାମ୍ପଡ଼ ଆଣିବା ପାଇଁ ଅର୍ଡ଼ର କରିଥିଲି ହେଲେ ମୋ ଦେହ ତାତି ଜ୍ୱର ପ୍ରବଳ ଆସିଲାଣି ଆଉ ମୁଁ ଖାଦ୍ୟ ଖାଇପାରିବିନି ଆଉ ଯେଉଁ ଖାଦ୍ୟଟି କହିଛି ଆଉ ପଠାନ୍ତୁନି ମୁଁ ପଇସା ପଠାଇଛି ସେହି ପଇସାଟା ପଠାଇଦିଅନ୍ତୁ ମୋ ଫୋନ ପେ ନମ୍ବର ନିଅନ୍ତୁ ନଅ ନଅ ତିନି ଆଠ ସାତ ପାଞ୍ଚ ସାତ ତିନି ଶୂନ ପାଞ୍ଚ ଏହି ନମ୍ବରରେ ପଠାଇଦିଅନ୍ତୁ ଆଉ ଅନ୍ୟ ଦିନ ଦେହ ଭଲ ଲାଗିଲେ ଆପଣଙ୍କ ପାଖରୁ ଆଣିବି